ଆମର ଭାରତର ସରକାରୀ ଭାଷା ହିନ୍ଦୀ ଓଡ଼ିଆ ରାଷ୍ଟ୍ର ଭାଷା ତେଲୁଗୁ ବିହାରୀ ଏ ରକମ ସବୁ କେତେ ପ୍ରକାର ଭାଷା ସବୁ ରହିଛି ବଙ୍ଗଳା ଆଉ ଏ ରକମ ଭାଷା ବହୁତ ପ୍ରକାର ରହିଛି ବହୁତ ଲୋକଙ୍କର ବି ସବୁ ଚାଲି ଚଳନ ସବୁ ଅଲଗା କାହିଁକି ନା ଆମେ ଓଡ଼ିଆ ଜାତି ଟିକେ ନିଶ୍ଚୟ ଭାଷା ଆମର ଅଲଗା ପ୍ରକାର ହେବ କୋଲ୍ହ ମାଝୀ ଲୋକଙ୍କର ସେମାନଙ୍କର ଟିକେ ଭାଷା ବି ଅଲଗା ପ୍ରକାର ତେଲୁଗୁ ଭାଷା ଅଲଗା ପ୍ରକାର ମୁସଲିମ୍ମାନଙ୍କର ଅଲଗା ଭାଷା ଭାଷା ଏ ରକମ ବିଭିନ୍ନ ପ୍ରକାର ଭାଷା ରହିଛି ଆଉ ଆମେ ନିଜେ ଆମେ ସ୍ଵାଧୀନ ଭାରତ ଭାରତ ଭାଷା ହିନ୍ଦୀ ଭାଷା ରାଷ୍ଟ୍ର ଭାଷା ଆଉ